ବୈଷୟିକ ଜ୍ଞାନ କୌଶଳର ଉନ୍ନତି ଆମ ଜୀବନକୁ ଅନେକ ପ୍ରକାରର ସାହାଯ୍ୟ କରିଛି ଯେମିତି କି ଆମର ଅ ଯେମିତି ଚାଷ ବାସ କରିବାରେ ସେ ମଧ୍ୟ ଆମକୁ ଯେମିତି ଧାନ କାଟିବାର ମେସିନ ବାହାର କରିଦେଇଛି ଏବଂ ଧାନ ରୋଇବାର ମେସିନ ବାହାର କରିଦେଇଛି ଯେତେ ପାଣିରେ ଧାନ ଥିଲେ ମଧ୍ୟ ସେ କାଟିକି ନେଇ ଆସିକି ଧାନ ଉଡ଼େଇବାର ମେସିନ ମଧ୍ୟ ବାହାର କରାହେଇଛି ତେଣୁ ୟେ ବହୁତ ପ୍ରକାର ଆମକୁ ସାହାଯ୍ୟ କରୁଛି ଏବଂ ଆମର ଆ ଯେମିତି ତା କୌଣସି କମ୍ପାନୀ ମାନଙ୍କର ଆମର ଯେମିତି ରହିଛି ଯେମିତି କି ଆଜ୍ଞା କମ୍ପାନୀ ମାନଙ୍କର ହଟାତ୍ ଆମର ଯେମିତି ଲାପଟପ୍ ରହିଛି କମ୍ପ୍ୟୁଟର ରହିଛି ତା ମାଧ୍ୟମରେ କମ୍ ଲୋକ ଲୋକ ଲାଗିକି ହଟାତ୍ ସେଗୁଡ଼ାକ ସବୁ କରା ହେଇପାରୁଛି କାରଣ ହେବା ଦ୍ଵାରା ଆମର ର ସବୁ ଜିନିଷ ଲୋକ ବୁଝିପାରୁଛନ୍ତି ଜାଣିପାରୁଛନ୍ତି ଆଉ ବୈଷୟିକ ଜ୍ଞାନ କୌଶଳ ଯୋଗୁଁ ଆମର ବହୁତ ପ୍ରକାର ର ଉନ୍ନତି ହେଇପାରୁଛି ଆମେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ହଟାତ୍ କିନା ଇଣ୍ଟର୍ନେଟ୍ ମାଧ୍ୟମରେ ଟିକେଟ୍ କାଟିଦଉଛୁ କେଉଁ ଜାଗାରେ ପହଞ୍ଚିଲୁ ତାକୁ ମଧ୍ୟ ଜାଣିପାରୁଛୁ କିଏ କେଉଁଠି ଅଛି ତାକୁ ମଧ୍ୟ ଜାଣିପାରୁଛୁ ଦେଖିପାରୁଛୁ ଅନ୍ୟ ଜା ଗୋଟିଏ ଦେଶର ଅନ୍ୟ ଦେଶର ଲୋକ ଥିଲେ ଗୋଟିଏ ଜାଗାରୁ ଅନ୍ୟ ଜାଗାରେ କିଏ ଯଦି ରହୁଛି ତା ସହିତ ଆମେ କ'ଣ ହଉଛି ନା ଟଙ୍କା ଟଙ୍କା ପଇସାରେ ମଧ୍ୟ ଆମେ ବିଭିନ୍ନ ପ୍ରକାର ଉନ୍ନତି ପାଉଛୁ ବ୍ୟାଙ୍କକୁ ଯାଇକି ଧାଡ଼ି ଲଗାଇକି ଆମର ଟଙ୍କା ଆମର ଯେଉଁ ଉଠଉଥିଲୁ ସେଗୁଡ଼ାକ ଆଉ ଆମକୁ କରିବାକୁ ପଡ଼ୁନାହିଁ କାରଣ ଆମେ ଏ ଏମତି ବହୁତ ଫୋନପେ ଗୁଗଲପେ ପେଟିଏମ୍ ଏଗୁଡ଼ାକ ସବୁ ଅନଲାଇନ୍ ମାଧ୍ୟମରେ ଆମେ ଟଙ୍କା ଡିପୋଜିଟ କରିଦଉଛୁ ଟଙ୍କା ଉଠାଇପାରୁଛୁ ଯେଉଁଟା କି ଆମକୁ ଅଲଗା କୌଣସି ବ୍ୟାଙ୍କ କୁ ଯିବାକୁ ପଡ଼ୁନାହିଁ କି ଲାଇନ ଦବାକୁ ପଡ଼ୁ ନାହିଁ ତା ପାଇଁ ମଧ୍ୟ ଟାଇମ ବାହାର କରୁ ନାହିଁ ପଡ଼ିବାକୁ କରି ହେଉନାହିଁ ତାପରେ କ'ଣ ନା ଆମର ଡାକ୍ତରଖାନା ରେ ଯେମିତି ଆମର ଅ ତ ହଟାତ୍ କିନା କୌଣସି ରୋଗୀ ପହଞ୍ଚିଲା ଏବଂ ସେ ତା ରୋଗ ଯୋଗୁଁ ସେ ତା ରୋଗ ଦେଖାଇ ପାରୁନି ଆଉ କିମ୍ୱା ପଇସା ତାର ହଟାତ୍ ଉଠାଇ ପାରୁନି ବ୍ୟାଙ୍କ ରାତିରେ ଖୋଲା ନାହିଁ ତା ପାଇଁ କ'ଣ ହଉଛି ନା ଆମେ ଡାକ୍ତରଖାନାରେ ହଟାତ୍ ବେ ଫୋନପେ ଗୁଗଲପେ ହେଲା ଆମ ପଇସା ଡିପୋଜିଟ ହେଲା ଆମ ରୋଗୀ ମଧ୍ୟ ସେଇଠି ଚିକିତ୍ସା ହେଇପାରୁଛି ଆ ଏସବୁର ସୁବିଧା ଯେମିତି ରହିଛି ଏଗୁଡ଼ା ବହୁତ ପ୍ରକାର ସହଯୋଗ ସାହାଯ୍ୟ ଆମକୁ ମିଳିପାରୁଛି